ଆମେ ରୋଷେଇ କଲାବେଳେ ସମ୍ବଲପୁରୀ ଶାଢ଼ୀ ପିନ୍ଧସୁଁ ସମ୍ବଲପୁରୀ ଶାଢ଼ୀ ପିନ୍ଧିଲେ ଭଲ ଫେନ୍ସି ଶାଢ଼ୀ ପିନ୍ଧିଲେ କି ସେ ଫେନ୍ସି ଶାଢ଼ୀ ପିନ୍ଧିଲେ ଚୁଇ ଯଦି ଲାଗି ଗଲାବେଳେ ପୁଡ଼ି ଯାଏସନ୍ ଆ ପୁଡ଼ି ଗଲେ କଲି ଆହିଁ ଥିସ ବି ସେମାନେ ବହୁତ ଇ ଜଲା ଆସି ତ ସମ୍ବଲପୁରୀ ଶାଢ଼ୀ ପିନ୍ଧିବାର୍ କଥା ଆମ ରୋଷେଇ କଲାବେଳେ ଆମ ରୋଷେଇରୁ ସବୁଥିରୁ ଆମ ସମ୍ବଲପୁରୀ ଲୁକ୍ ଖାଇସନ୍ ଭାତ ଭାତ ହିଁ ଆମର ରୋଷେଇ କରସନ୍ ଭାତ ତେଲ ଆଉ ଶାଗ ଆମର୍ ସମ୍ବଲପୁରୀରେ ସମ୍ବଲପୁରୀରେ ଆମେ କହିସୁଁ ଆଉ ରୋଷେଇ କଲାବେଳେ ଆମ ସାଂସ୍କୃତି ଯେନ୍ଟାକି ପିଠା ଯଦି କର୍ବାର୍ ଅଛେ ବୋଲେ ସେଥିରେ ରେସ୍ତେସନ୍ ନଡ଼ିଆ ବି ଦେସନ୍ ବହୁତ ଜିନିଷ୍ ଦେସନ୍ ପିଠା କଲେ ଆଉ ତୁନ୍ ବି ରାନ୍ଧିବି ବଲେ ତେଲ ରାନ୍ଧିବି ବଲେ ବହୁତ ପନିପରିବାର ଆମେ